ଇତିହାସରେ ଯେପରିକି ପ୍ରଥା ସତ ସତୀ ପ୍ରଥା ଏମିତି ଆଗରୁ ସ୍ୱାମୀମାନେ ମରିଗଲେ ସ୍ତ୍ରାମାନଙ୍କୁ ଜୁଇରେ ପୋଡ଼ି ଦିଆଯାଉ ଥିଲା ବହୁତ୍ ସ୍ତ୍ରୀମାନେ ସେମିତି ସମ୍ମୁଖୀନ ହୋଇ ଜାଣି ଜାଣି ମରି ଯାଉ ଥିଲେ ବହୁତ୍ ସ୍ତ୍ରୀମାନେ କିଛି ଅସୁବିଧା ନ ହେଲେ ବି ସେମାନଙ୍କୁ ପୋଡ଼ି ଦଉ ଥିଲେ ସ୍ୱାମୀ ମଲା ମାନେ ସେମାନଙ୍କୁ ପୋଡ଼ି ଦେବେ ସେମାନେ ଆଉ ବାଲ୍ୟ ବିବାହ ତ ଆଗରୁ ସାନ୍ ବେଳେ ସାନ୍ ଧରାଯାଉ ମୁଁ କାହାର ପୁଅ ଜନ୍ମ ହେଲା କାହାର ଝିଅ ଜନ୍ମ ହେଲା ସେମାନେ କହି ଦେଲେ ଆମର୍ ତୁମର୍ ବିବାହ କରି ଦେବା ଆଉ ସେମିତି ଛୋଟିଆ ବେଳେ ବାହାଘର କଲେ ଝିଅମାନେ ବହୁତ୍ ଅସମ୍ମୁଖୀନ ହେଉଥିଲେ ସେମାନଙ୍କ ଦେହରୁ ରୋଗ ଛାଡ଼ୁ ନ ଥିଲା ଏ ଦୁନିଆ ସମସ୍ୟା ହଉ ଥିଲା ସେମାନଙ୍କର ଏମିତି ବିବାହ ସାନ୍ ବେଳେ କରି ଦଉଥିଲେ ସାନ୍ ସମୟରେ ଅଠର ବର୍ଷ ହବାକୁ ଛୁଆ ହଉ ଥିଲା ସେମାନଙ୍କ ଦେହ ସବୁ ଖରାପ ହଉ ଥିଲା ଆଉ ଜାତି ଭେଦ ତ କଥା ରହିଛି ବଡ଼ ଜାତି ସାନ୍ ଜାତି ଛୁଆଁ ଅଛୁଆଁ ଭେଦଭାବ ସେମିତି ଅଛି ଜାତି ଭେଦ ହେଲା ବଡ଼ ଜାତି ଅଛନ୍ ସାନ୍ ଜାତି ଅଛନ୍ ସାନ୍ ଜାତିକୁ ବଡ଼ ଜାତି ମାନେ ଛୁଆ ଦେବେନି ଛୁଇଁବେନି ଛୁଇଁବି ଛୁଇଁବି କହି ଧରିବାରୁ ରଖି ଦେବେ ଏଇଟା ଛୁଇଁବନି ସେଇଟା ଛୁଇଁବନି ଜାତି ଭେଦ ଏମିତି ରହିଛି ଆଉ ସେଇଟା ଜାତି ଭେଦର କାହାର କିସ କେମିତି ରହିଛି ସେଇଟା ତ